ମୁଁ ଯେତେବେଳେ ଛୋଟ ଥିଲି ସେତେଠାରୁ ଦେଖି ଆସୁଛି ଯେ ଆମ ଗାଁରେ କିମ୍ବା ମୋ ଶାଶୁ ଘର ଗାଁରେ ଡାକ୍ତରଖାନା ନଥିଲା କିଛି ରୋଗ ହେଲା ତେ ତେର ତେର ମୁଳି ଚେରମୂଳି ଔଷଧ ଖାଇବି ରୋଗକୁ ଭଲ କରୁଥିଲି କିଛି କିନ୍ତୁ ରା ତାହା ଦ୍ୱାରା ତାହାଦ୍ୱାରା କିଛି ରୋଗ ଭଲ ହେଲା ନାହିଁ ଲୋକମାନେ ଦୂରକୁ ଚାଲି ଚାଲି ଯାଉଥିଲେ କିନ୍ତୁ ଏବେ ସରକାର ମୋତେ ସୁବିଧା କରିଲେଣି ଯେ ଏବେ ଗାଁରେ ଡାକ୍ଟର ଆସୁଛନ୍ତି ଏବଂ ମାଗଣାରେ ଚିକିତ୍ସା କର କେ କରି ମେଡ଼ିସିନ ଦଉଛନ୍ତି ଲୋକମାନଙ୍କୁ ଏବେ ବାହା ବହୁତ ସୁବିଧା ମିଳୁ ମିଳୁଛି ସରକାରୀ ଗାଁରେ ସ୍ୱାସ୍ଥ୍ୟ ପାଇଁ ବହୁତ ସୁବିଧା କରିଲେଣି ପାଖ ସହରରେ ମଧ୍ୟରେ ମେଡ଼ିକେଲ ଖୋଲିଲେଣି